ଆମ ଅଞ୍ଚଳରେ ପ୍ରଚଳିତ ପ୍ରମୁଖ ଧର୍ମ ଗୁଡ଼ିକ ହେଲା ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ଖ୍ରୀଷ୍ଟିୟାନମାନେ ମୁସଲମାନମାନେ ଜଟଣୀରେ କିଛି ଅଂଶରେ ଅଛନ୍ତି ଆଉ ଏବଂ ହିନ୍ଦୁ ସବୁତକ ଲୋକ ଗାଁ ଗହଳିରେ ବସବାସ କରନ୍ତି ହିନ୍ଦୁମାନେ ହିନ୍ଦୁମାନଙ୍କର ଧର୍ମ ପାଳନ କରନ୍ତି ମୁସଲମାନମାନେ ମୁସଲମାନଙ୍କର ଧର୍ମ ପାଳନ କରନ୍ତି ଗାଁ ଗହଳିରେ ପ୍ରାୟତଃ ବହୁତ ହିନ୍ଦୁର ଲୋକମାନେ ବାସ କରନ୍ତି ଆଉ ଜଟଣୀରେ ଖ୍ରୀଷ୍ଟିୟାନ ମୁସଲମାନମାନେ ଶିଖ୍ ଖ୍ରୀଷ୍ଟିୟାନ ମୁସଲମାନମାନେ ବାସ କରନ୍ତି